ଆମ ରାଜ୍ୟ ଓଡ଼ିଶାରେ ଟେଲିମେଡ଼ିସିନ୍ ବ୍ୟବହାର କରାଯିବାର୍ ଆଗ୍ରୁ ଆମେ ଡାକ୍ଟର୍ଙ୍କର୍ ପରାମର୍ଶ ନେଇକିନା କର୍ସୁଁ ତା'ପରେ ସେ ଡାକ୍ଟର୍ ଯେନ୍ତି କହିଥିବେ ଯେନ୍ ଟାଇମ୍ରେ ଯେତେ ପରିମାଣରେ କହିଥିବେ ତା'ର୍ ହିସାବ୍ରେ ଆମେ ତାହାକେ ବ୍ୟବହାର କର୍ସୁଁ ଆଉ ଡାକ୍ଟର୍ ସାମ୍ନାରେ ଥିବେ ଭଲ୍ସେ ବୁଝେଇଥିବେ ବୁଝିକିନା ଡାକ୍ଟର୍ଙ୍କୁ କର୍ସୁଁ ତାଙ୍କ ଡାକ୍ଟର୍ ଧ୍ୟାନ ମଧ୍ୟ ଦେଇଥିସନ୍ ଆଉ ଅନ୍ଲାଇନ୍ରେ ଟେଲିମେଡ଼ିସିନ୍ ସବୁ ଅର୍ଡ଼ର୍ କରିଥାଇସୁଁ ଯେହେତୁ ସବୁ ଡାକ୍ଟରଖାନାରେ ଟେଲିମେଡ଼ିସିନ୍ ନାଇଁ ମିଲିଥିସି ସେଥିଲାଗି ଅନ୍ଲାଇନ୍ରୁ ମଗେଇକିରି ଆମେ ଡକ୍ଟରଙ୍କ ପରାମର୍ଶ ଅନୁସାରେ ତାହାକେ ବ୍ୟବହାର୍ କରିଥିସୁଁ